ସମ୍ବାଦପତ୍ର ହଉଛି ଆମ ଓଡ଼ିଶାରେ କିମ୍ବା ଆମ ଭାରତରେ ଗୋଟିଏ ଏବଂ ତାକୁ ବହୁତ ମହତ୍ତ୍ଵ ବି ଦିଆଯାଇଛିି ଏବଂ ରେଡ଼ିଓରେ ବି ମଧ୍ୟ ଆମକୁ ବହୁତ ଗୁଡ଼େ ନ୍ୟୁଜ୍ ଶୁଣିବାକୁ ବି ମିଳିଥାଏ ସମ୍ବାଦ ଶୁଣିବାକୁ ମିଳିଥାଏ ତ ଆମେ ଦେଖିବାକୁ ଚାହୁଁଛୁ ଯେ ସେହି ସମ୍ବାଦ ପେପର୍ରେ ଏବଂ ରେଡ଼ିଓରେ ମଧ୍ୟ ଆମର ଗୃହିଣୀ ମହିଳାଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ବିଭାଗ ହେବା ଦରକାର ଆମ ଗୃହିଣୀ ମହିଳାଙ୍କ ବିଷୟରେ ମଧ୍ୟ କିଛିଟା ଲେଖିବା ଆବଶ୍ୟକତା ଏବଂ ଆମ ଗୃହିଣୀ ମହିଳାମାନେ ବି ଅଧିକତର ଜଣେ ଗୋଟିଏ ଘରେ ରହି ରହି ମଧ୍ୟ ଦୁନିଆଁ ବିଷୟରେ ଜାଣିବା ଆବଶ୍ୟକତା ଯେମିତିକି ଏବେ ଆମ ଖବରକାଗଜରେ ଯେପରିକି ଆମ କ୍ରୀଡ଼ାରେ ପ୍ରତି ଖେଳ ପ୍ରତି ଗୋଟି ସ୍ୱତନ୍ତ୍ର ଭାଗ ରହିଛି ସେହିପରି ଆମ ଗୃହିଣୀ ମହିଳାଙ୍କ ପାଇଁ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ବିଭାଗ ରହିବା ଦରକାର ଏବଂ ରେଡ଼ିଓରେ ମଧ୍ୟ ରହିବା ଦରକାର